ଓଡ଼ିଆ ଘରର ପରମ୍ପରା ଅନୁସାରେ ଆମ ଘରେ ବାର ମାସରେ ତେର ପର୍ବ ହୁଏ ହିନ୍ଦୁ ଧର୍ମ ରୀତିନୀତି ଅନୁସାରେ ସବୁଦିନ ଠାକୁର ପାଖରେ ସନ୍ଧ୍ୟା ଆଳତି ହୋଇଥାଏ କିନ୍ତୁ ଶ୍ରୀମଦ ଭାଗବତ ସପ୍ତାହରେ ଭାଗବତ ପୀଠରେ ସଂକ୍ରାନ୍ତିରେ ସାପ୍ତାହିକ ଭାଗବତ ଆୟୋଜନ କରାଯାଏ ସାତ ଦିନ ଯାଏଁ ପାଳନ କରାଯାଏ ସବୁଦିନ ସନ୍ଧ୍ୟା ସମୟ ସନ୍ଧ୍ୟା ଆଳତି କରାଯାଏ ଏଠାରେ ହିନ୍ଦୁ ଧର୍ମର ଲୋକମାନେ ଆସିଥାନ୍ତି ଆଳତି ଗ୍ରହଣ କରିଥାନ୍ତି ଏହିପରି ଭାବେ ଭାଗବତର ସାତଦିନ ପୂର୍ଣ୍ଣ ହୁଏ ଏବଂ ପୂର୍ଣ୍ଣ ଶେଷ ଦିନ ଯଜ୍ଞ ହୁଏ ପୂର୍ଣ୍ଣାହୁତି ଶେଷ ଦିନ ହୁଏ ବହୁ ଯାଗାରୁ ବହୁତ ଲୋକ ଆସିଥାନ୍ତି ମଧ୍ୟ ସେଠାରେ ପ୍ରସାଦ ସେବନ କରାଯାଏ ଏହିପରି ଆମର ସାପ୍ତାହିକ ଆୟୋଜନ କରାଯାଏ